ବ୍ୟବସାୟଗୁଡ଼ିକ କ୍ଷୁଦ୍ର ଶିଳ୍ପ ଏବଂ ବଡ଼ ଶିଳ୍ପ ବହନ କରିଥାନ୍ତି ବଡ଼ ଶିଳ୍ପ ହିସାବରେ ଉଦାହରଣସ୍ୱରୂପ ଆମେ ନେଇପାରିବା ଯେମିତିକି ଟାଟା ବିର୍ଲା ରିଲାଏନ୍ସ ଏହିଭଳି ଶିଳ୍ପସବୁ ବଡ଼ ଶିଳ୍ପର ବହନ କରିଥାନ୍ତି କ୍ଷୁଦ୍ର ଶିଳ୍ପ ହିସାବରେ ଆମେ ହାତ ତିଆରି ଜିନିଷ ଘରୋଇ ଉପାଦାନ କିମ୍ବା ଘରର ବିଭିନ୍ନ ପ୍ରକାରର ଆସବାବପତ୍ର ଯେମିତିକି ନିଜ ହାତରେ ତିଆରି କରିଥାଉ ସେହି ସବୁକୁ ପ୍ରସ୍ତୁତ କରାଯାଏ ତା' ସହିତ ଠେକୀ ଆମର ଘରେ ଯେମିତିକି ତାକୁ ସଜାଇବା ପାଇଁ ବିଭିନ୍ନ ପ୍ରକାରର ପୋଷ୍ଟର ଏହିସବୁ କ୍ଷୁଦ୍ର ଶିଳ୍ପ ହିସାବରେ ଯିବ